ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଗ୍ରାମମାନଙ୍କୁ ଗଣମାଧ୍ୟମ ଆସିପାରୁନାହିଁ ସେଥିମଧ୍ୟରୁ ଆମ ଗ୍ରାମ ଅନ୍ୟତମ ଯାହାଦ୍ୱାରା କାରଣ ଆମ ଗ୍ରାମରେ ଥିବା ସଡ଼କ ସୁବିଧା ନାହିଁ ସେଥିପାଇଁ ଆମ ଗ୍ରାମକୁ ଗଣମାଧ୍ୟମ ଆସିପାରୁନାହିଁ ଏମିତିକି ଆମ ଗ୍ରାମରେ ହୋଇଥିବା ଚୋରି କିମ୍ବା ମୃତ୍ୟୁବରଣ କିଏ କରିଛି ଏବଂ କିଏ ସୁଇସାଇଡ଼ କରିଛି ଏହାର ଏଥିପାଇଁ ମଧ୍ୟ ଗଣମାଧ୍ୟମକୁ ଡକା ଯାଉ ନାହିଁ କାରଣ ଆମ ଗ୍ରାମର ଲୋକମାନଙ୍କ ଚିନ୍ତାଧାରା ଏହା ଯେ ଏହା ଗଣମାଧ୍ୟମରେ ଏହା ପ୍ରକାଶ ହେବା ଦ୍ୱାରା ଆମ ଗ୍ରାମର ଇଜ୍ଜତ ମହତ ତଳେ ପଡ଼ି ଯାଉଛି ସେଥିପାଇଁ ଆମ ଗ୍ରାମରେ ଗଣମାଧ୍ୟମ ଆସି ପାରୁନାହିଁ ଏବଂ ଗଣମାଧ୍ୟମଙ୍କର ପୋଷ୍ଟ ମଧ୍ୟ ଅଳ୍ପ ଥାଏ ତେଣୁକରି ସେମାନେ ବିଭିନ୍ନ ପ୍ରକାର ଗ୍ରାମ ବା ସହରକୁ ଯାଇ ପାରୁନାହାଁନ୍ତି ସେଥିପାଇଁ ଆମ ଗ୍ରାମର ଅସୁବିଧା ଆମ ଗ୍ରାମରେ ହିଁ ରହିଯାଉଛି ବହୁତ ସେଥିପାଇଁ ଅସୁବିଧା ହେଉଛି ତେଣୁ ଆମ ଗ୍ରାମକୁ ଗଣମାଧ୍ୟମ ଆଣିବା ନିହାତି ଦରକାର